ହଁ କୁହ ହଁ ଅଛି ସାଙ୍ଗମାନେ ସହିତ ଆଇବେ କି ହଁ ହେଲେ ରୁମ୍ ତ ଅଛି ସେଠି ରୁମ୍ ଭଲ ଅଛି ଆପଣଙ୍କୁ କେମିତି ରୁମ୍ ଦରକାର କି ଆପଣଙ୍କୁ କେମିତି କା ଦରକାର ବେଶି କୁହନ୍ତୁ ଆପଣ ସେମିତିକା ବନାଇ ଦେବି ହଉ ଠିକ୍ ଅଛି ହଁ ହଁ ଠିକ୍ ଅଛି ମୁଁ କାଁଚର ଦରଜା ଆଉ କବାଟ ସବୁ ବନାଇ ଦେବି ଆପଣ ଆପଣଙ୍କର ସାଙ୍ଗମାନଙ୍କ ସହିତ ଆସ ଏଠି ରହନ୍ତୁ ଆସିକିନା ଆପଣ ଦେଖନ୍ତୁ ଭଲ ଅଛି କି ନାହିଁ ହଁ ହଁ ଠିକ୍ ଅଛି ହଉ ଠିକ୍ ଅଛି ଆପଣ ଆସନ୍ତୁ ମୁଁ ଭଲ ଦୁଇଟା ରୁମ୍ ଦେଖିକି ନା ରଖୁଛି ଆପଣଙ୍କ ପାଇଁ ହ୍ଵାଇଟ୍ ହଁ ବିଲକୁଲ ହଁ ଅଛି ସବୁ ଅଛି ହଁ ସବୁ ଅଛି ଆପଣଙ୍କ ପାଖରେ ତା'ହେଲେ ଆପଣ ଆସନ୍ତୁ କେବେ ଆଇବେ କି ଆପଣ ରହିବେ ହଁ ଆସ କୁହନ୍ତୁ ହଉ ଠିକ୍ ଅଛି ଆସନ୍ତୁ ଆପଣ ମୁଁ ଦେଉଛି ଆପଣଙ୍କୁ ଆସନ୍ତୁ ଆପଣ ହଉ ଠିକ୍ ଅଛି